ଆପଣ ସୁଶାନ୍ତ ହୋଟେଲ୍ରୁ କହୁଛନ୍ତି ମୁଁ ଜୟଶ୍ରୀ ଧୀର୍ କହୁଛି ମୁଁ ଆପଣଙ୍କ ପାଖରୁ ଖାଇବା ଅର୍ଡ଼ର୍ କରିଥିଲି ରୁଟି ତରକାରୀ ଓ ମୁଁ ମୋ ପାଖରୁ ପଇସା ଆପଣଙ୍କ ପାଖକୁ ପଠାଇଛି ଅନଲାଇନ୍ ପେମେଣ୍ଟ୍ କରିଛି ମୋ ଆକାଉଣ୍ଟ୍ରୁ ପଇସା କଟିଛି କିନ୍ତୁ ଆପଣଙ୍କ ପାଖକୁ ପହଁଚିଛି କି ନାହିଁ ଟିକେ ଦେଖନ୍ତୁ ଆପଣଙ୍କ ପାଖକୁ ପହଁଚିକି ଚିକି ନାହିଁ ଦେଖନ୍ତୁ କିନ୍ତୁ ମୋ ପାଖରୁ ପଇସା କଟିଯାଇଛି ପହଁଚିନି ଯଦି ତାହେଲେ ତାହେଲେ ଅସୁବିଧା ହୋଇଗଲା ମୋର ତ ପଇସା କଟିଯାଇଛି ଆପଣଙ୍କ ପାଖକୁ ପହଁଚି ନାହିଁ ତାହେଲେ କେମିତି କ'ଣ କରାଯିବ ଟିକେ ବୁଝନ୍ତୁ ତାହେଲେ ମୋତେ ତା'ପରେ ମୋତେ ଜଣାନ୍ତୁ